ହଁ ଦାଦା ଚା' ଗୋଟେ ଦିଅ ହଁ ହଁ ଯେ ଏଟା ଷ୍ଟ୍ରଙ୍ଗ ଚା' ଗୋଟେ ବନାବ ଭଲା ହଁ ହଁ ଗୋରସ୍ ଚା' ଦେବ ଦାଦା ହୁଁ ସୁଗାର୍ ଟିକେ ବେଶି ପକାବ

ହଁ ହଁ ଚାଲ ପଢ଼ୁଛେ ବନେଇ ଦିଅ ଦାଦା

କାଣା ସବୁ ତ ଭଲ୍ ନାଏ ସୁତୋ ଚାଷ ବାଡ଼ି ମାନେ ହେଇଛେ ତ ହେଲେ କାଁ କର୍ବୋ ମଣ୍ଡିନେ ତ ଖୁବ୍ ଲୋଗ ଭିଡ଼୍ ହେଇଛନ୍ ଖୁବ୍ ଲାଭ ହଁ ଭଲ୍ ହେଇଛେ ଦାଦା

ହଁ ହଁ ଦିଅ ଦିଅ ଯେ ଖାଲି ଚା' ଦେଲ ନା ଆର୍ କିଛି ନାଇଁ ନେଇ ନେକା ସ୍ପ୍ରାଇଟ୍ଫ୍ରାଇଟ୍ ବିସ୍କୁଟ୍ ଟୋଷ୍ଟଫୋଷ୍ଟ କାଣା କେକ୍ଫେକ୍ ହେନ୍ତା କାଏଁ ଯେ ରଖବାର୍ କଥା ଖାଲି ଚା' ତ ନାଇଁ ପିଅନ୍କେ ଲୋକମାନେ ହଏ କାଁ ଯେ ଖାଲି ଚା ହେନ୍ତା ଗୋଟେ ଗୋଟେ ଲୋକ ହେନ୍ ପିସନ୍ ଚା' ସିଗାରେଟ୍ ପିଇବେ ପିଇବେ ଚା' ସହିତ ସିଗାରେଟ୍ ବି ପିସନ୍ ଲୋକ୍ମାନେ ଆର୍ ଟୋଷ୍ଟ ସେଟା ଖାଏସନ୍ ତ ସବୁ ଲୋକ୍ ହଏ ରଖ ଏଇଟା ବିକ୍ରି ନାଇଁ ହୁଏ ବୋଲି ଚିନ୍ତା ନାଇ କର କାଁ ଯେ ପିସନ୍

ତା' ରଖ ଆର୍ ବିକ୍ରି ନାଇଁ ହୋଇ ବୋଲେ ଚିନ୍ତା ନାଇଁ କର ହେନ୍ତା ଚା' ଚା' ବେପାର୍ରେ ହେନ ଖୁବ୍ ଟଙ୍କା କମାସନ୍ ଲୋକମାନେ ହଏ ଚା ବିସ୍କୁଟ୍ ଦେବ ଆରୁ ହଁ ଦିଅ ହେଲେ ଦିଅ ଯେନ୍ ଆଉ କାଣା ରଖ୍ବ ଦେଖ ଚା' ତ ବନଉଛ ଚା' ବନଉଛ ବିସ୍କୁଟ୍ ରଖିବ ପାଞ୍ଚ ବାଲା ବିସ୍କୁଟ୍ ରଖ୍ବ ଖୁଲାଟା ପାଞ୍ଚ ବାଲା ବିସ୍କୁଟ୍ ରଖ୍ବ ତାପରେ କେକମାନେ ରଖ୍ବ ଟୋଷ୍ଟ ରଖ୍ବ ହଏ ଆଉ ସିଗ୍ରେଟ୍ ପିଇବା ଲୋକ ସିଗ୍ରେଟ୍ ଯେନ୍ ଯେନ୍ ବ୍ରାଣ୍ଡ ନାଇଁ ଆସିଛି କେଁ ନା ସିଗ୍ରେଟ୍ମାନେ ବି ରଖ୍ବ କାଁଯେ ଗୋଟେ ଗୋଟେ ଲୋକ ଚା' ପିଇ ପିଇ ସିଗ୍ରେଟ୍ ପିଉଥିସନ୍ ହଁ ବା ଠିକ୍ ଅଛି ଚା' ବି ମସ୍ତ ଲାଗିଲା ଯେ ଠିକ୍ ଅଛି ତ ମୁଇଁ ହଁ ବା ଠିକ୍ ଅଛି ଚାଲ ହଁ